ମୋର ପ୍ରିୟ ଖାଦ୍ୟ ପଖାଳ ଆଉ କଲରା ଭଜା ମୋ ମା' ମୋତେ କଲରା ଭଜା ଭାଜିକି ବହୁତ ବଢିଆ ଭଲ ସେ ଭାଜିକି ଦିଅନ୍ତି ମୁଁ ଆନନ୍ଦରେ ବସି ଘରେ ଖାଏ ଆଉ ପ୍ରାୟତଃ ସପ୍ତାହରେ ମୁଁ ତିନି ଚାରି ଥର ମୁଁ କଲରା ଭଜା ହିଁ ଖାଏ ଆଉ ମତେ ଘରେ ଖାଇବା ପାଇଁ ବହୁତ ବଢ଼ିଆ ଲାଗେ